ଆମ ଅଞ୍ଚଳର ଆମ ଗ୍ରାମ ପାଖରେ ଆମ କରୁକୁଣ୍ଡା ବ୍ଲକରେ ରଥଯାତ୍ରା ହୁଏ ରଥଯାତ୍ରାାରେ ବହୁତ ବାହାର ଲୋକମାନେ ଏ ଆସନ୍ତି ବହୁତ ଲୋକ ସେଇଠାରେ ରଥଯାତ୍ରା ଦେଖିବାକୁ ଆସନ୍ତି ରଥର ଦଉଡ଼ି ଟାଣନ୍ତି ସେଠାରେ ଜଗନ୍ନାଥର ପୂଜା ରଥଯାତ୍ରା ହୁଏ ରଥଯାତ୍ରାରେ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନି ଜଣ ଓ ସମସ୍ତେ ଏ ରଥରେ ବସାଇ ରଥର ଦୌଡ଼ି ଟାଣନ୍ତି ରଥଯାତ୍ରା ଯେହେତୁ ଆମ ଓଡ଼ିଶାର ବଡ଼ ପୂଜା ତେଣୁକରି ରଥଯାତ୍ରାରେ ବହୁତ ଲୋକମାନେ ଆସନ୍ତି ଆଖପାଖର ବାହାରରୁ ସମସ୍ତେ ରଥଯାତ୍ରା ଦେଖିବାକୁ ଆସନ୍ତି ଆମେ ମନେ ମଧ୍ୟ ଯାଉ ଆମ ଗ୍ରାମର ବହୁତ ଲୋକମାନେ ମଧ୍ୟ ଯାଇଥାଉ ବହୁତ ପର୍ଯ୍ୟଟକ ଚାରିଆଡ଼ରୁ ଆସି ସେହି ରଥଯାତ୍ରାରେ ରଥର ଦୌଡ଼ି ଟାଣନ୍ତି ରଥଯାତ୍ରା ଦେଖନ୍ତି ଏବଂ ରଥଯାତ୍ରା ଯାଇ ଆନନ୍ଦ ଉଠାନ୍ତି ରଥଯାତ୍ରାଟି ବହୁତ ସୁନ୍ଦର ପୂଜା ସେଇଠାରେ ସମସ୍ତେ ଆସିଥାନ୍ତି ସେଇଟା ବର୍ଷର ପ୍ରଥମ ପୂଜା